ଆମ ଭାଈ ତତେ ଆଗରୁ କହିଥିଲି ବିଶାଖାପାଟଣା ଯିବା ପାଇଁ ସାତଟାରେ ଟ୍ରେନ୍ ଅଛି ସାତ ଟା ରେ ଲାଗୁଛି ଷ୍ଟେସନ୍ରେ ବୋଲି କହିବାରୁ ତୁଇ ସାତ ଟା ଦଶରେ ମୋତେ ଷ୍ଟେସନରେ ପହଞ୍ଚାଇଲୁ ଭାଈ ଗାଡ଼ି ମିସ୍ ହେଇଗଲା ଟ୍ରେନ୍ଟା ମିସ୍ ହେଇଗଲା ମୁଁ ବିଶାଖାପାଟଣା ମେଡ଼ିକାଲ୍ ଯିବାର ଥିଲା ଆପୋଲୋ ଆପୋଲୋ ମେଡ଼ିକାଲ୍ ଟ୍ରିଟମେଣ୍ଟ୍ ହେବା ପାଇଁ ପଇସା ଦେଇ ଦେ ଭାଇ ପଇସା ତ ଆଗରୁ ନେଇଯାଇ ଥିଲୁ ତୁ ପଇସା ମୋର ଫେରସ୍ତ କରିଦେ ଲେଟ୍ କରିଦେଲୁ ମୁଁ ଏବେ କେମିତି ଯିବି